ଓଡ଼ିଆ ଭାଷାରେ ଅନେକ ବୈଶିଷ୍ଟ୍ୟ ରହିଛି ଓଡ଼ିଆ ଭାଷା ଏକ କଷ୍ଟକର ଭାଷା ଅଟେ ଏଥିରେ ବିଭିନ୍ନ ପ୍ରକାରର ବ୍ୟାକରଣ ଓ ଉଚ୍ଚାରଣ ମଧ୍ୟ ରହିଅଛି ଓଡ଼ିଆ ଭାଷାକୁ ଶିଖିବା ଓ କହିବାକୁ ହେଲେ ସେଥିପାଇଁ ଆମକୁ ଭିନ୍ନ ଦିଗକୁ ଜିନିଷ ଶିଖିବାକୁ ପଡ଼ିଥାଏ ଯେମିତିକି ଆମର ବ୍ୟାକରଣ ହେଉଛି ଯେମିତି ଗୋଟିଏ ଶବ୍ଦ ହେବା ଆମେ ଲେଖିବା କାଞ୍ଚନ କାନ୍ ଯୁକ୍ତ ଅଞ୍ଚନ ଯେମିତିକି କାଞ୍ଚନ ଆଉ ସେମିତି ଆଉ ଗୋଟିଏ ୱାର୍ଡ଼ ହେଉଛି ଯେମିତିକି ଅନ୍ଧାର ଅନ୍ଧ୍ ଯୁକ୍ତ ଆଧାର ଅନ୍ଧାର ଏମିତି ସବୁ ଉଚ୍ଚାଉଚ୍ଚାରଣକୁ ଆମେ ଯଦି ଠିକ୍ସେ କହିବା ତାହେଲେ ଓଡ଼ିଆ ଭାଷା ଆମେ ଭଲରେ କହିପାରିବା